ଆମ କେନ୍ଦ୍ରାପଡ଼ା ଜିଲ୍ଲା କଳା ଏବଂ କାରିଗରୀ ପିଢ଼ିରେ ଉନ୍ନତ କାରଣ ଏଠାରେ ବହୁତ ପ୍ରକାରର କାରିଗରୀ ମାନେ ଅଛନ୍ତି ଯଥା ମୂର୍ତ୍ତି କାରିଗରୀ ମାନେ ମୂର୍ତ୍ତି ତିଆରି କରୁଛନ୍ତି ଏବଂ କୁମ୍ଭାରମାନେ ମାଟି ତିଆରି କରୁଛନ୍ତି ଯାହା କି ଓଡ଼ିଶାରେ ସ୍ୱତନ୍ତ୍ର ଏଠି ଏସ୍ ଏଚ୍ ଜି ମା ମାନେ ବହୁତ ଭଲ ଭଲ ପ୍ରଡ଼କ୍ଟ୍ ତିଆରି କରୁଛନ୍ତି ଯଥା ଟେଡ଼ି ପାମ୍ପଡ଼ ଏବଂ ବହୁତ ସାଂସ୍କୃତିକ କଳାରେ ବି ପରିପୂର୍ଣ୍ଣ ଅଛନ୍ତି